ହଁ ନମସ୍କାର କ'ଣ କାମ ଥିଲା କଲେଜ୍ରେ ଏବେ କ'ଣ ପଢୁଛ

ତାହେଲେ ତୁମର ଆଶା କ'ଣ ରହିଛି ଆଗକୁ କରିବାରେ ପ୍ରଫେସର୍ ଆଚ୍ଛା ଆଚ୍ଛା ପ୍ରଫେସର୍ ତ ଭାରତରେ ଏତେ ଭଲ କଲେଜ୍ ନାହିଁ ପଢ଼ିବା ପାଇଁ ଯଦି ତୁମେ ଆଉଟ୍ ଅଫ୍ କଣ୍ଟ୍ରି ମାନେ ଯଦି ବାହାରକୁ ଯାଆନ୍ତ ଭାରତ ବାହାରକୁ ତାହେଲେ ଭଲ ଭଲ କଲେଜ୍ ଅଛି ଯାହାଦ୍ୱାରା ତୁମେ ପ୍ରଫେସର୍ ଆରାମସେ ହୋଇପାରିବ ସେଥିମଧ୍ୟରୁ କଲେଜ୍ ମଧ୍ୟରେ ରହିଛି ଅକ୍ସଫୋର୍ଡ଼୍ ରହିଛି ଷ୍ଟାଣ୍ଡଫୋର୍ଡ଼୍ ରହିଛି ଆଉ କେମ୍ୱ୍ରିଜ୍ ରହିଛି ବହୁତ ବଡ଼ ବଡ଼ କଲେଜ୍ ଅଛି ବହୁତ ଭଲ ଭଲ ପ୍ରଫେସର୍ ମଧ୍ୟ ସେଥିରେ ନିଯୁକ୍ତି ହୋଇରହିଛନ୍ତି ଆଉ ସେଠି ପଢ଼ିଲେ ସେଠିକାର ପାଠ ଇଣ୍ଡିଆ ତୁଳନାରେ ବହୁତ ଉନ୍ନତ ଏବଂ ବହୁତ ପ୍ରାକ୍ଟିକାଲ୍ ଭାବରେ ତମକୁ ପାଠ ପଢ଼େଇବେ ବୁଝିପାରିବ ପାଠ ଠିକ୍ ଠାକ୍ ଏବଂ ଆମର ଗୁଗଲ୍ ସି ଇ ଓ ଯିଏ କି ସୁନ୍ଦର ପିଚାଇ ସେ ମଧ୍ୟ ପଢ଼ିଥିଲେ ଅକ୍ସଫୋର୍ଡରେ ସିଏ ପି ଏଚ୍ ଡ଼ି କମ୍ପ୍ଲିଟ୍ କରିଥିଲେ ସେଇଠି ଆଉ ତୁ ବି ସେଇଠି ପଢ଼ ଭଲ ପାଠ ପଢ଼ା ହେବ ଆଉ ସେଠିକାର ଖାଇବା ପିଇବା ମଧ୍ୟ ଟିକେ ଇଣ୍ଡିଆ ଠାରୁ ଡିଫେରେଣ୍ଟ୍ କିନ୍ତୁ ତୁ ରହିଲେ ଶିଖିଯିବୁ ସବୁ

ଆଉ କିନ୍ତୁ ଫିସ୍ ଲାଗିବ ଅଧିକା

ଆଉ ସେଠିକାର ସେଠିକାର ଅଳ୍ପ ଦିନ ଗଲେ ଭଲ ଲାଗିବନି କିନ୍ତୁ ସାଙ୍ଗ ସାଥୀ ସାଙ୍ଗରେ ମିଶିଗଲେ ସେଠି ପାଠ ପଢ଼ାରେ ମଧ୍ୟ ମନ ଲାଗିଯିବ ଆଉ ପି ଏଚ୍ ଡ଼ି ପରେ କ'ଣ କରିବାକୁ ଚାହୁଁଛୁ

ସାଇଣ୍ଟିଷ୍ଟ ହେବୁ ସାଇଣ୍ଟିଷ୍ଟରେ ବି ସେଠି ବହୁତ ସ୍କୋପ୍ ଅଛି ସେଠି ସେଇଠି ଇଣ୍ଡିଆ ତୁଳନାରେ ବହୁତ ସ୍କୋପ୍ ଅଛି ସେଠି ପାଠ ପଢ଼ା ବହୁତ ସୁବିଧା ସରଳ ଭଲ ଭଲ ପ୍ରଫେସର୍ ରହିଛନ୍ତି ବହୁତ ବଡ଼ ବଡ଼ ସାଇଣ୍ଟିଷ୍ଟ ସେଠି ଅଛନ୍ତି ପଢ଼େଇବା ପାଇଁ ଆଉ ସେଠିକାର ସବୁ କିଛି ଇଣ୍ଡିଆ ଠାରୁ ଭଲ ବହୁତ ଭଲ ଅଛି ଆଉ ହଉ ଏବେ କ'ଣ ଚାଲିଛି ପାଠ ପଢ଼ା ଏବେ ସ୍କୁଲ୍ରେ ଚାଲିଛି ଆଉ ସ୍କୁଲ୍ ସରିଲା ପରେ ଆପ୍ଳାଏ କରିବ ଯଦି ଭଲ ମାର୍କ ଆସିଲା ତାପରେ ଆପ୍ଲାଏ କରିବ ଆଉ ଆଉଟ୍ ଅଫ୍ ଇଣ୍ଡିଆ ଯିବା ପାଇଁ ହଁ ଆଉ କିନ୍ତୁ ଟିକେ ଫିସ୍ ଲାଗିଯିବ ଅଧିକା ନହେଲେ ଠିକ୍ ଅଛି ବାକି ହଉ ଆଜ୍ଞା ହଉ ରହୁଛି ହଉ ରହୁଛି ରହୁଛି